ଆମ ଅଞ୍ଚଳର ସବୁଠାରୁ ବେଶି ମିଳୁଥିବା ପ୍ରାକୃତିକ ସମ୍ପଦ କହିଲେ ସାଧାରଣତଃ ପଥର ଓ ପାଣି କାହିଁକିନା ଆମ ଅଞ୍ଚଳ ଏକ ପାହାଡ଼ ପୂର୍ଣ୍ଣ ଅଞ୍ଚଳ ଏଠି ବଡ଼ ବଡ଼ ପାହାଡ଼ ଥିବାରୁ ବିଭିନ୍ନ ପ୍ରକାର ପଥର ଖଣି ଖୋଳାଯାଇ ତାହା ଦେହରୁ ଚିପ୍ସ ବଜୁରି ଡଷ୍ଟ୍ ଏଇସବୁ ଜିନିଷ ଛୋଟ ପ୍ଳାଣ୍ଟ ବସାଇ ଭଲ ଇନ୍କମ୍ର ମାଧ୍ୟମ ହୋଇପାରିବ ଆଉ ଗୋଟିଏ ଜିନିଷ ହେଉଛେ ପାଣି ଯଦି ଆମ ଅଞ୍ଚଳର ଯେଉଁ ନଦୀ ଗୁଡ଼ାକ ଅଛି ନଦୀରୁ ପାଣି ଯଦି ଆମେ ପାନୀୟ ତାର ପାଣିଟିକୁ ଯଦି ଆମେ ପାନୀୟ ଜଳରେ ରୂପାନ୍ତରିତ କରି ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିବା ଯଉଁ ଅଞ୍ଚଳରେ ପାଣି ମିଳୁନାହିଁ ତାହେଲେ ତାହା ବି ଏକ ଏକ ବେପାରର କାରଣ ହୋଇପାରିବ